ମାଛ ଧରିବାକୁ ଗଲେ ଆମେ ଡ ଡଙ୍ଗା ଓ ଜାଲ ନେଇକି ଯାଉ ଆଗକାଳରେ ଆମର ବହୁତ କଷ୍ଟ ସାଧ୍ୟ ଥିଲା ମାଛ ଧରିବାକୁ ଯେହେତୁ ଆମ ପାଖରେ ଡଙ୍ଗା ନଥିଲା କିମ୍ବା ଜା ଜାଲ ନଥିଲା ଆମେ ତାବାଲ ତାବାଲ କିମ୍ବା ମଶାରୀ ବା ଶାଢ଼ୀ ନେଇକି ପାଣି ସାଇଡ଼ରେ ହିଁ ଧରୁଥିଲୁ ଏବେ ଆମେ ଡଙ୍ଗା ବା ଜାଲ ନେଇକି ପାଣି ମଝିକୁ ଯାଇବି ପ୍ରଚୁର ପରିମାଣ ରେ ମାଛ ଧରି ପାରୁଛୁ ଆଗ କାଳରେ ଆମେ ବହୁତ ହଇରାଣ ହଉଥିଲୁ ମାଛ ଧରିବାକୁ ଆମେ ଯେଉଁ ନଦୀ କୁ ବି ଯାଉ କମ୍ ପାଣି ଥିଲେ ସେଇଠି ଆମେ ହିଡ଼ ବାଲିରେ ହିଡ଼ ବନାଇ କି ସେ ପାଣି ବାହାର କରି ପାଣ ପାଣି କମିଗଲେ ଆମେ ପାଣି କମିଗଲେ ଆମେ ମାଛ ସେଇଠି ତାବାଲରେ ବା ଶାଢ଼ୀ ରେ କିମ୍ବା ହାତରେ ମାଛ ଧରୁଥିଲୁ କିନ୍ତୁ ଏବେ ଜାଲ ରେ ଆମେ ମାଛ ଧରୁଛୁ ଏଣୁ ଏବେ ବହୁତ ଟିକେ ସୁବିଧା ଆଗରୁ ବହୁତ କଷ୍ଟ କଷ୍ଟ ଥିଲା